ଛାତ୍ରଛାତ୍ରୀମାନେ ନିୟମିତ ସ୍କୁଲକୁ ଯାଇ ଯାଇ ପାରୁନଥିବାର କାରଣ ହେଲା ସ୍କୁଲ ବହୁତ ଦୂରରେ ଅଛି ଏବଂ ସ୍କୁଲକୁ ରାସ୍ତା ଖଣ୍ଡେ ମଧ୍ୟ ନାହିଁ ଗାଡ଼ି ମଟରର ସୁବିଧା ନାହିଁ ଏବଂ ପାଣି ମଝିରେ ନଦୀ ପଡ଼ୁଥିବାରୁ ବର୍ଷା ଦିନେ ବହୁତ ହଇରାଣ ଯାଇ ପାରୁନାହାନ୍ତି ଏଥିପାଇଁ ଆମେ ପ୍ରତ୍ୟେକ ଦିନ ନେଇ ସ୍କୁଲରେ ଛାଡ଼ିବା ବି କଷ୍ଟ କାରଣ ଆମ ଅନ୍ୟ କାମ ରହୁଛି ଚାଷ କାମରେ ବ୍ୟସ୍ତ ଥିଲାବେଳେ ନେଇକି ଛାଡ଼ିବାଟା କଷ୍ଟକର ତେଣୁ ଆମର ପିଲାମାନେ ରେଗୁଲାର୍ ବିଦ୍ୟାଳୟକୁ ଯାଇ ପାରନ୍ତିନାହିଁ ବା ପାଠ ଠିକ ରୂପେ ପଢ଼ି ପାରନ୍ତିନାହିଁ